ସ୍କୁଲ ପରେ ସନ୍ଧ୍ୟା ଟ୍ୟୁସନଟା ଭଲ କାହିଁକି ନା ସରକାରୀ ସ୍କୁଲରେ ଏବେ କୌଣସି ପାଠ ପଢ଼ା ହେଉନି ତ ସନ୍ଧ୍ୟା ସନ୍ଧ୍ୟା ସ୍କୁଲ ପରେ ଯେଉଁ ଟ୍ୟୁସନଟା ହେଉଛି ସେଥିରୁ ଆମେ କିଛି ମାନେ ଶିଖିପାରୁଛୁ ତ ପ୍ରାଇଭେଟ୍ ସ୍କୁଲ ପ୍ରାଇଭେଟ୍ ସ୍କୁଲରେ ବହୁତ କିଛି ଶିଖିବାକୁ ମିଳୁଛି ତ ପାଠ ପଢ଼ା ବି ସେଠି ଭଲ ହେଉଛି ଗମେଣ୍ଟ ସ୍କୁଲରେ ଶିଖିବାକୁ କିଛି ମାନେ ଶିଖିବାକୁ ମିଳୁନି କି କିଛି ପାଠ ପଢ଼ୁନାହାନ୍ତି ତ ସେଥିଲାଗି ଆମେ ସନ୍ଧ୍ୟାବେଳେ ଟ୍ୟୁସନ ଯାଉ